ମୁଁ ଯେତେବେଳେ ବଗିଚାରେ କାମ କରିବା ପାଇଁ ଯାଏ ମୁଁ ସେତେବେଳେ ଦାଆ କଟୁରୀ ସାର ମଞ୍ଜି ଶାବଳ କୋଡ଼ି ଏସବୁ ବ୍ୟବହାର କରିଥାଏ ଯେତେବେଳେ ଗୋଟିଏ ଗଛ ଲଗାଏ ମୁଁ ଶାବଳରେ ମାଟିକି ଖୋଳିଥାଏ ସେଇଥିରେ ମଞ୍ଜି ପୋତିକି ସେଇଥିରେ ପାଣି ଦିଏ ଆଉ ଗଛମାନଙ୍କରେ ଛୋଟ ଛୋଟ ଘାସ ଆଉ ଅନାବନା ଘାସ ଯାକ ସବୁ ଥିବ ଯେମିତି ଗଛ ଯାକ ତାକୁ ଦାଆ ସାହାଯ୍ୟରେ କାଟିଦିଏ ବଡ଼ ବଡ଼ ଗଛର ଡାହି ଯଦି ଅଧିକ ଉପରକୁ ଯାଇଥାଏ ସେ ସମୟରେ କଟୁରୀରେ ହାଣିଥାଏ ଆଉ କୋଡ଼ିରେ ମାଟି ସବୁ ଖେଳିଯାଏ ଚାରିଆଡ଼େ ଖୋଳି ଦିଏ ଏହିଭଳି ମୁଁ ମୋର ବଗିଚାରେ କାମ କରିଥାଏ